ହ୍ୟାଲୋ ମୁଁ କେଦାର ଚନ୍ଦ୍ର ଦିଗାଲ୍ କହୁଛି ମୁଁ ଯେଉଁ ଅନ୍ଲାଇନ୍ ଜିନିଷଟି ଅର୍ଡ଼ର୍ କରିଥିଲି ତାହା ମଧ୍ୟ ପାଇଅଛି ଏଣୁ ମୁଁ ଏପରି ଏକ ଜିନିଷ ପାଇଲାପରେ ଦେଖିଲି ଯେ ଏହି ଜିନିଷର ଗୁଣବତ୍ତା ଆଉ କଲର୍ରେ ବିଭିନ୍ନତା ଦେଖାଯାଉଅଛି ଏଣୁ ମୁଁ ଆକୁ ଫେରସ୍ତ କରିବାକୁ ଚାହୁଁଅଛି ଏହା ଏହା ଜମା ମୋ ମନକୁ ପାଉନାହିଁ ତେଣୁ ଆପଣମାନେ କହିବେକି ଏହାର ଗୁଣବତ୍ତା ଓ କ୍ୱାଲିଟି କାହିଁକି ଏପରି ପରିବର୍ତ୍ତନ ହୋଇଆସିଅଛି ମୁଁ ଏହା ମୋ ମନକୁ ପାଉନଥିବା ହେତୁ ଆକୁ ମୁଁ ଫେରସ୍ତ କରିବାକୁ ଚାହୁଁଅଛି ତ ଏହା କିପରି ଭାବରେ ଫେରସ୍ତ କରିବି ଆପଣମାନେ ଦୟାକରି ମୋତେ ଏହାର କାର୍ଯ୍ୟପନ୍ଥା କିପରି ଭାବରେ ହେବ ମୋତେ ଦୟାକରି କୁହନ୍ତୁ ଏହାର ପରବର୍ତ୍ତୀ କାଯ୍ୟପନ୍ଥା ମୁଁ ଗ୍ରହଣ କରିବା ପାଇଁ ଚାହୁଁଅଛି